କ'ଣ ମାନେ କେନ୍ତା ମାସ୍କ୍ ନେଇ ଲଗାବା ଆଉ ତମ୍କେ ଯଦି କୋରନା ହେଇ ଗଲା ବୋଲେ ଆମେ କେନ୍ତା କର୍ମୁ ଆମେ କା ଭରସା ନାଇଁ ଜିମୁଁ କାର୍ ଭରସା ନାଇଁ ଜିମୁ ଆର୍ ତମକେ ଯଦି ଡେକି ଡୁକା ଗଲା କୋରନା ବୋଲେ କେନ୍ ଆଡ଼ୁ ଜିମୁ ଆଉ ରୋଗୀମାନ୍କେ ନେବାର ଛାଡ଼ି ରୋଗୀମାନ୍କେ ସତର୍କ କରବାର୍ ଛାଡ଼ି ତମେ ଏକା ନେଇ ପିନ୍ଧିବାର୍ ମୁଇଁ ଏନ୍ତା କରା ବେଲେ କମ୍ପ୍ଲେନ୍ କରି ଜିମି ଆଉ ତମେ ଯେନ୍ତା କରି ବି ମାସ୍କ ପିନ୍ଧିବାର୍ ଅଛି ସି ଡ଼ି ପି ଓ ଅଫିସ୍ରେ ମୁଇଁ କପ୍ଲେନ୍ କରି ଜିମି ମାସ୍କ ପିନ୍ଧିବାର୍ ନିହାତି ଆବଶ୍ୟକ କୋରନା ଦିନ୍ କେ ଦିନ୍ କେତେ ଫେଲି ଯାଉଛି ଆଉ କେତେ ଲୋକ୍ କୋରନା ଯନ୍ତ୍ରଣାରେ ମରି ଯାଉଛନ୍ତି ତମେ ସବୁବେଲେ ନେବାର୍ କଥା ନା ଏତିକି କେୟାରଲେସ୍ ଗୁଟେ ହେବାର୍ କଥା କେ କୋରନା ବେଶୀ କରତେ ଡ୍ରାଇଭର୍ମାନ୍କେ ନିକେ ଦେଖ୍ସି ଆଉ ଡ୍ରାଇଭର୍ମାନ୍କେ ଦେଖ୍ସି ଆଉ ତମେ କର୍ବା ଛାଡ଼ି କରି ଆଉ କିଏ ସେ କର୍ବା